ହ୍ୟାଲୋ ମୁଁ ପ୍ରିୟଦର୍ଶିନୀ ଆଏଜ ରାମକୃଷ୍ଣପୁରରୁ କହୁଛି ଆପଣ ରଙ୍ଗିଲା ଢାବାରୁ କହୁଛନ୍ତି ତ ଆଜ୍ଞା ମୋର ଏକ ସାଙ୍ଗର ଜନ୍ମଦିନ ପାଳନ ହେବ ସେଥିପାଇଁ କିଛି ଖାଇବା ମଗାଇବାକୁ ଚାହୁଁଛି ଖାଦ୍ୟ ଗୁଡ଼ିକ ହେଲା ଚାରି ପ୍ଲେଟ୍ ବିରିୟାନୀ ଦୁଇ ପ୍ଲେଟ୍ ମଟନ୍ ଓ କୋଡ଼ିଏ ପଟ ରୁଟି ମୋତେ ଭୁବନ ବ୍ଲକର ଗଡ଼ନୃସିଂହପ୍ରସାଦ ପଞ୍ଚାୟତର ରାମକୃଷ୍ଣପୁର ଗ୍ରାମର ସାଇ ମନ୍ଦିର ପାଖ ଲାଲ୍ କଲର୍ର ଥିବା ଘରେ ପହଞ୍ଚାଇ ପାରିବ କି